ଧରିକି ଆଣନ୍ତି ଏବଂ ତା ମଧ୍ୟରୁ ସେ ମାଛକୁ ମଧ୍ୟ କିଛି ଲୋକ ବିକ୍ରି କରାଯାଏ ସେମାନେ ନିଅନ୍ତି ଏବଂ ପ୍ରତ୍ୟେକ ପରିବାର ମଧ୍ୟ ଆସିକି ସେମାନଙ୍କୁ ନିଅନ୍ତି ଏବଂ ଭଲ ବାର ଦେଖି ସେମାନେ ନେଇ ଖାଆନ୍ତି ଏବଂ ଖୁସିରେ ଆନନ୍ଦ ଅନୁଭବ କରନ୍ତି